ପିଲାମାନଙ୍କୁ ପ୍ରତିଦିନ ଖେଳିବା ଦରକାର କାହିଁକିନା ଘରେ ବସିକି ମୋବାଇଲ ସବୁ ଚଲେଇକି କିଏ ଖେଳା ଖେଳି ବାହାରେ କିଏ ଯାଉନାହାନ୍ତି ସେଥିପାଇଁ ସ୍ୱାସ୍ଥ୍ୟ ବି ଭଲ ନଥାଉଚି ତାପରେ ତେଲ ମସଲା ଖାଇକି ତାଙ୍କର ଶରୀର ମୋଟା ବି ହେଉଛି ଫିଟନେସ୍ ରହିପାରୁନାହାନ୍ତି ତ ଖେଳିବା ଦରକାର ମୋବାଇଲ୍ ବେଶୀ ବ୍ୟବହାର ନ କରରିକି ବାହାରେ ଯାଇକି ଖେଳି ଖେଳା ଖେଳି କରି ଫିଟନେସ୍ ରହିବା ଦରକାର